ହ୍ୟାଲୋ ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ ଆପଣଙ୍କର ଫର୍ଣ୍ଣିଚର ଯେଉଁ ଅଛି ଫର୍ଣ୍ଣିଚର କ'ଣ କ'ଣ ରଖିଛନ୍ତି ଆପଣଙ୍କ ଦୋକାନରେ ହୁଁ କାଠର କାଠର ଫର୍ଣ୍ଣିଚର ନେବୁ ତ କାଠର ଫର୍ଣ୍ଣିଚର ଆପଣ କ'ଣ କ'ଣ ରଖିଛନ୍ତି କେଉଁ କେଉଁ କାଠ ହଁ

ଆପଣଙ୍କ ଦୋକାନ ଆପଣଙ୍କ ଦୋକାନରେ କେତେରୁ କେତେ ପର୍ଯ୍ୟନ୍ତ ଗଲେ ଆପଣ ଦେଖା ହେଇପାରିବେ ବା ଦେଖାଇ ପାରିବେ ଆପଣଙ୍କ ଆପଣଙ୍କ ଦୋକାନଟା କେଉଁଠି

ଆପଣଙ୍କ ଦୋକାନରେ କଣ୍ଟାକ୍ଟ ନମ୍ବର ଅଛି ନା ଏହି ନମ୍ବରରେ କଣ୍ଟାକ୍ଟ କଲେ ହେବ ଆପଣଙ୍କ ପାଖରେ ଯେଉଁ ଜିନିଷ ମିଳୁଛି ସେଗୁଡ଼ାକ କିଛି ଖରାପ କାଠରୁ ତିଆରି ନୁହେଁ ତ

କେତେ ଯେଉଁ ଜିନିଷ ଦେବେ ଆପଣ ଏକ୍ସଚେଞ୍ଜ କଲେ ପଇସା ରିଟର୍ଣ୍ଣ ଦେଇପାରିବେ

ହେଲେ ଆପଣଙ୍କର ଯେଉଁ ଜିନିଷ ଗୁଡ଼ିକ ଅଛି ସେଠି କେତେଜଣ ମାନେ ସପ୍ରେ ଅଛନ୍ତି କେତେଜଣ ଲୋକ ଅଛନ୍ତି ହାଁ ହାଁ

ପିଲାମ ପିଲାମାନେ ପାଠ ପଢ଼ିବା ପାଇଁ ଟେବଲ୍ ରଖିଛନ୍ତି କି ଛୋଟ ଟେବଲ୍ ସେଗୁଡ଼ାକ କେତେଟଙ୍କା ଆସିବ ହଉ ତା'ହେଲେ ଠିକ୍ ଅଛି ମୁଁ ତା'ହେଲେ ଦେଖି କରି ଆପଣଙ୍କ ଦୋକାନକୁ ଯିବି ଆଉ ହଉ ରଖୁଛି ଆଜ୍ଞା ଆଜ୍ଞା ରଖୁଛି ନମସ୍କାର